ମୁଁ ମୋର ବାଇକ୍କୁ ବହୁତ ସୁନ୍ଦର ଭାବରେ ଯତ୍ନ ରଖେ କାରଣ ମୋ ଜୀବନରେ ପ୍ରଥମଥର ପାଇଁ ମୁଁ ସେଇ ବାଇକ୍ଟା କିଣିଛି ଏବଂ ସେଇ ବାଇକ୍କୁ ମୁଁ ଶୋଇ ଉଠିବା ପରେ ମୁଁ ଯେତେବେଳେ ଫ୍ରେସ୍ ହେଇ ସାରେ ସେତିକିବେଳେ ମୋ ବାଇକ୍କୁ ଦେଖେ ଯଦି ମୁଁ ବାଇକ୍ରେ ଟିକେ ଧୂଳି କିମ୍ବା ମଇଳା ଲାଗିଥିବ ହେଲେ ମୁଁ ଗୋଟିଏ ସଫା କପଡ଼ା କାଢ଼େ ଏବଂ ସେହି ସଫା କପଡ଼ା ଦ୍ୱାରା ମୋ ବାଇକ୍କୁ ବହୁତ ସୁନ୍ଦର ଭାବରେ ମୁଁ ପୋଛା ପୋଛି କରେ ଦେଖିବାକୁ ଗଲେ ମୋ ବାଇକ୍ର ଯତ୍ନ ମୁଁ ଡେଲି କରେ ଦେଖିବାକୁ ଗଲେ ବାଇକ୍ ଚଲାଇବା ବେଳେ ବେଳେ ଥକାପଣ ହୋଇପାରେ ଯେମିତିକି ଆମେ ଲଙ୍ଗ ଡ୍ରାଇଭ୍ କରୁଥିବା ମାନେ ଘଣ୍ଟା ଘଣ୍ଟା ଧରି ବାଇକ୍ ଚଲାଉଥିବା ଗୋଟେ ସିଟ୍ରେ ସେହି ଗୋଟେ ହ୍ୟାଣ୍ଡେଲ୍କୁ ଧରି ଆମେ ମ୍ୟାକ୍ସିମମ୍ ତିନିରୁ ଚାରି ଘଣ୍ଟା ଚଲାଇବା ହେଲେ ଆମକୁ ଥକାପଣ ଲାଗିଥାଏ ଲମ୍ବା ରାସ୍ତାରେ ଡ୍ରାଇଭିଙ୍ଗ କଲାବେଳେ ଆମେ ହେଲମେଟ୍ର ବ୍ୟବହାର କରିବା କାରଣ ଲମ୍ବା ରାସ୍ତାରେ କେତେବେଳେ କ'ଣ ହେଇଯାଇପାରେ ତେଣୁ କରି ଲମ୍ବା ରାସ୍ତାରେ ଗାଡ଼ି ଚଲାଇବା ବେଳେ ଆମେ ନିଜ ପ୍ରତି ସତର୍କ ରହିବା ଆବଶ୍ୟକ ଏବଂ ନୂଆ ନୂଆ ରାସ୍ତାରେ ସୁନ୍ଦର ସୁନ୍ଦର ଜାଗାକୁ ଗଲାବେଳେ ବାଇକ୍ ଚଲାଇ ବହୁତ ଉତ୍ସାହିତ ମଧ୍ୟ ଲାଗିଥାଏ କିନ୍ତୁ ଲମ୍ବା ରାସ୍ତାରେ ଆମେ ସବୁବେଳେ ହେଲମେଟ୍ ବ୍ୟବହାର କରିବା ଦରକାର ସେହି ହେଲମେଟ୍ ପିନ୍ଧିଥିଲେ ଯେମିତିକି ଅନ୍ଧାର ସମୟରେ ମାନେ ସନ୍ଧ୍ୟା ସମୟରେ ଆଖିରେ ମାଛି ପୋକ କିଛି ଯାଇନଥାନ୍ତି ଏବଂ ଅନ୍ୟ ଗାଡ଼ିର ଲାଇଟ୍ର ଫକ୍ସିନ୍ ମଧ୍ୟ ଆଖିରେ ବାଜିନଥାଏ ତେଣୁ କରି ଆମ୍ଭେମାନେ ସବୁବେଳେ ଲମ୍ବା ରାସ୍ତାରେ ହେଲମେଟ୍ ପିନ୍ଧି ଯିବା ଆବଶ୍ୟକ